ହଁ ଆମେ ଖାଦ୍ୟ ରାନ୍ଧ୍ସୁଁ ଖାଦ୍ୟ ଯଦିବି ନଷ୍ଟ ହୋଇଯାଏ ବୋଲେ କୁକୁର୍କେ ଦେଇ ଦେସୁଁ ନଷ୍ଟ ନାଇ କର୍ବାକେ ଚାହୁଁ ଭଲ୍ ଖାଦ୍ୟ ନାଇ ଲାଗ୍ବା ବୋଲେ ଆମେ ଦୁସ୍ରା ଖାଦ୍ୟ ଫିର୍ ରାନ୍ଧ୍ସୁଁ ଓ ଖାଇବାର୍ ଲାଗି ଆରୁ ଆମେ ଏନ୍ତା ଭଲ୍ ନାଇ ଲାଗଲେ ଆମେ ଫିକି ଦେସୁଁ କୁକୁର୍ କେ ଦେଇ ଦେସୁଁ କାଁ କର୍ମୁଁ ନୂଆ ଖାଦ୍ୟ ପୁନି ବାନାସୁଁ ଆର୍ ଖାଏସୁଁ ଆଉ ଫିକ୍ବାର୍ ଲାଗି ତ ଖାଦ୍ୟ ନାଇ ବନାନ୍ ବିଗିଡ଼ି ଗଲେ ଆମେ କାଏଁ କର୍ମା ଫିକ୍ବାର୍ ଲାଗି ପଡ଼୍ସିଁ କୁକୁର୍କେ ଦେଇଦେସୁଁ ଭାତ ଆରୁ ଅନ୍ୟ ଖାଦ୍ୟ ଫିର୍ ବନାସୁଁ ନୂଆ ନୂଆ ଖାଦ୍ୟ ବନେଇକରି ରନ୍ଧା ବଢ଼ା କରି କିରି ଖାଏସୁଁ ପିଇଁସୁଁ ଆର୍ କାଁ କର୍ମୁଁ ଏନ୍ତା ଖାଦ୍ୟ ନାଇ ହେଲେ ଖାଦ୍ୟ ନଷ୍ଟ ହେଇଗଲେ ତ ନା ଖାଦ୍ୟ ଫିଙ୍ଗ୍ବାର୍କେ ପଡ଼ବା ଦୁସ୍ରା ଖାଦ୍ୟ ଫିର୍ ବାନାସୁଁ ଖାଏବାର୍କେ ପଡ଼଼ବା ଆର୍ କାଁ କର୍ମା ଆର୍ ଦୁସ୍ରା ଖାଦ୍ୟ ବନେଇକରୁ ଖାଏଁସୁଁ